ଓଡ଼ିଶାରେ ମୁଖ୍ୟତଃ ସାଂସ୍କୃତିକ ନିଷେଧା ଦେଶ ଏବଂ ସାମାଜିକ ନିୟମ ବୋଲି କୁହାଯାଇଥାଏ କାରଣ ଓଡ଼ିଶାରେ ଅନେକ ପ୍ରକାର ନୀତି ନିିୟମଗୁଡ଼ିକ ରହିଅଛି ଯାହାଦ୍ୱାରା ଲୋକମାନଙ୍କୁ ଅନେକ ପ୍ରକାର କଥା ଶିଖିବାକୁ ମଧ୍ୟ ପାଇଥାନ୍ତି ଏବଂ ଅନେକ କଥା ଖରାପ ମଧ୍ୟ ହୋଇଥାଏ କାରଣ ଏହା ଦ୍ୱାରା କୁସଂସ୍କାର ମିଶା ଦେଖିବାକୁ ପାଇଥାଉ ଏବଂ ଭଲ ସଂସ୍କାର ମଧ୍ୟ ଦେଖିବାକୁ ପାଇଥାଉ ସାଂସ୍କୃତିକ ସାଂସ୍କୃତିକ ଉପରେ ଦେଖିବାକୁ ଗଲେ ଆମେ ଏବେ ଯେପରିକି ଆମ ଚନ୍ଦ୍ରଗ୍ରହଣ ସୂର୍ଯ୍ୟଗ୍ରହଣ ହୋଇଥାଏ ସେହି ସମୟରେ ଲୋକମାନେ କହିଥାନ୍ତି ଯେ ରନ୍ଧା ଖାଦ୍ୟ ଖାଇବା ଉଚିତ୍ ନୁହେଁ ଏବଂ ମହିଳାମାନଙ୍କୁ ଗର୍ଭବତୀ ସମୟରେ ମହିଳାମାନଙ୍କୁ ଖାଦ୍ୟ କିମ୍ବା ବାହାରକୁ ଯିବାକୁ ଦେବା ଉଚିତ୍ ନୁହେଁ ଏବଂ ଗ୍ରହଣ ସମୟରେ ରନ୍ଧା ଖାଦ୍ୟ ଖାଇବା ଏବଂ ଖାଇବା ନୁହେଁ ଏବଂ ଗୁରୁମାନଙ୍କୁ ଅସମ୍ମାନ କରିବା ଆଦିବାସୀ ମହିଳାମାନଙ୍କ ମଧ୍ୟରେ ପ୍ରସବପୂର୍ଣ୍ଣ ଏବଂ ପରିବର୍ତ୍ତୀ ସମୟରେ ଖାଦ୍ୟ ନିଷେଧ କରିବା ଏହି ଗୁଡ଼ିକ ହେଉଛି ଆମର କୁସଂସ୍କାର ଉପରେ ଯାଇଥାଏ କୁସଂସ୍କାର ଏହାକୁ କୁହାଯାଏ ନାହିଁ କିନ୍ତୁ କେତେକ ଲୋକ ଥାନ୍ତି ଏହାକୁ କୁସଂସ୍କାର ମଧ୍ୟ କହିଥାନ୍ତି ଏବଂ ଗ୍ରହଣ ସମୟରେ ଆମେ କେତେକ ପ୍ରକାର ଖାଦ୍ୟ ଗ୍ରହଣ ନକରି ଆମେ ନିଜର ସ୍ୱାସ୍ଥ୍ୟର ସ୍ୱାସ୍ଥ୍ୟ ଉପରେ ଭଲ କରିଥାଉ